ଆମର ପରିବେଶ ଯଦି ଆମେ ନିଜେ ଚାହିଁବା ତ ବହୁତ ସଫା ସୁତୁରା ରଖିପାରିବା ଆଜି ଯଦି କେହି ଜଣେ କିଛି ଖାଦ୍ୟ ଖାଇକି ସେଠି ପକାଇ ଦେଲା ତ କ'ଣ ହେଉଛି ନା ତ ବେମାର ବହୁତ ମାଡ଼ିି ବସେ ଆମେ ଯଦି ପରିବେଶକୁ ଯେତେ ସଫା ସୁୁତୁରା ସାଇଜସତୁରା ରଖିବା ତ ନିଜ ପାଇଁ ବି ଭଲ ଅନ୍ୟ ପରିବାର ପାଇଁ ବି ଭଲ ଆଜି ଛୋଟ ପିଲାମାନେ ଖେଳୁଛନ୍ତି ଯଦି ସେଇଠି ପରିବେଶ ବହୁତ ଗନ୍ଧିଆ ହେଇଥାଏ ତ କ'ଣ ହେଉଛି ନା ସେମାନଙ୍କୁ ରୋଗୀ ରୋଗ ମାଡ଼ିବସେ ତ ଆମ ନିଜ ପରିବେଶକୁ ଆମେ ଯେତେ ମାନେ ସଫାସୁତୁରା ରଖିବା ଆମ ପାଇଁ ଭଲ ଆଜିକା ଯୁଗରେ ପରିବେଶ ଚିକ୍କଣ ନ ରଖିବା ଯୋଗୁରୁ ବହୁତ ଗୁଡ଼ାଏ ବେମାର ମାଡ଼ି ବସୁଛି ତ ସେ ବେମାର ଯେମିତି ଆମ ଦେହକୁ ନ ଆସିବ ଆମେ ଚାହିଁବା ଯେ ଆମ ପରିବେଶ ଯେତେ ମାନେ ଚିକ୍କଣ ରହିବ ଆମେ ଆଜି କିଛି ଜିନିଷ ଖାଇଲେ ତ ସେଇଟାକୁ ଆମେ ଡଷ୍ଟବିିନ୍ରେ ପକାଇବା ଦରକାର ଆମେ କ'ଣ କରୁଛନ୍ତି ସେଇଟାକୁ ତଳେ ପକାଇ ଦଉଛନ୍ତି ଯାହାଦ୍ୱାରା ସେଇଟା ଗୋଟେ ରୋଗ ଆସେ ଆଉ ପ୍ଲସ୍ ପରିବେଶ ବି ମଧ୍ୟ ବହୁତ ମାନେ ଗନ୍ଧିଆ ଦେଖାଯାଏ ତ ଆମେ ଯଦି ପରିବେଶକୁ ସମସ୍ତେ ମିଳିମିଶି ଯଦି ଆମେ ଚାହିଁବା ତ ସଫା ସୁୁତୁରା ରଖିବା ତ ଆମ ପରିବେଶ ବହୁତ ସୁନ୍ଦର ଭାବରେ ଦେଖାଯିବ